ଆଗକାଳରେ ଲୋକମାନେ ବହୁତ ଗରିବ ଥିଲେ ଏବଂ ସେମାନଙ୍କ ପାଖରେ ଜମିିବାଡ଼ି ମଧ୍ୟ ବହୁତ କମ୍ ଥିଲା ଓ କେହି ପାଠ ପଢ଼ୁନଥିଲି ସମସ୍ତେ କେବଳ ଚାଷ କରୁଥିଲେ ହେଲେ ତାଙ୍କ ପାଖରେ ଟଙ୍କା ପଇସା କିଛି ନଥିଲା ଯାହାଫଳରେ ଅଧିକାଂଶ ଲୋକ ଚାଷ କରିପାରୁନଥିଲି କାହିଁକିନା ସେମାନେ ଚାଷ କରିବାକୁ ହେଲେ ତାଙ୍କର ସାମର୍ଥ୍ୟ ନଥିଲା ଯାହାଫଳରେ ସେମାନେ ଚାଷ କରିପାରୁନଥିଲେ ଓ ବହୁତ ଦୁଃଖ କଷ୍ଟରେ ଚଳୁଥିଲେ ଏବଂ ଅଧିକାଂଶ ଲୋକଙ୍କ ପାଖରେ ଚାଷ କରିବାର ସାମର୍ଥ୍ୟ ନଥିଲା ଚାଷ କରିବା ପାଇଁ ଜଳର ଅଭାବ ଜମିର ଅଭାବ ହେତୁ ସେମାନେ ଚାଷ କାର୍ଯ୍ୟ ଛାଡ଼ି ଦେଇ ବିଦେଶକୁ ଦାଦନ ଖଟି ପାଇଁ ଯାଉଥିଲି ଏବଂ କେତେକ ଲୋକ ଚାଷ କାର୍ଯ୍ୟ କରୁଥିଲେ ସେମାନଙ୍କୁ ବହୁତ ଦୁଃଖ କଷ୍ଟ ସହି କାର୍ଯ୍ୟ କରିବାକୁ ପଡ଼ୁଥିଲା କିନ୍ତୁ ଆଜିର ଦୁନିଆ ଆଜିକାଲିର ଏହି ସମାଜ ଏହି ଲୋକମାନେ ସରକାର ଓ ଅନ୍ୟ ସଂଗଠନ ଗୁଡ଼ିକ କୃଷି ଶିଳ୍ପର ସେମାନେ ସମର୍ଥନ ମାନ ଦେଉଛନ୍ତି ଯେମିତିକି ସେମାନେ ବିନା ସୁଧରେ ଋଣ ଦେଉଛନ୍ତି ଏବଂ ସରକାର ମାଗଣାରେ ଚାଉଳ ଦେଉଛନ୍ତି ଗହମ ଦେଉଛନ୍ତି ମାଣ୍ଡିଆ ଦେଉଛନ୍ତି ଏବଂ ଏପରିକି ଚାଷୀମାନଙ୍କୁ ଚାଷ କରିବା ପାଇଁ ମାଗଣାରେ ଗୋଟିଏ ବୋରିଂ ଦେଉଛନ୍ତି ଯାହାଫଳରେ ଲୋକମାନେ ଭଲ ଭାବରେ ଚାଷ କରିପାରିବି ଓ ତାଙ୍କୁ ଜଳର ଅଭାବ ହେବ ନାହିଁ ମାଗଣାରେ ଚାଷ କରିବା ପାଇଁ ଚାଷୀମାନଙ୍କୁ ସାମର୍ଥ୍ୟ ଯୋଗ ଦେଉଛନ୍ତି ଚାଷ ଜମିରେ କୀଟ ନ ଲାଗିବା ପାଇଁ ଔଷଧ ଦେଉଛନ୍ତି ଯେମିତିକି ବିଭିନ୍ନ ପ୍ରକାର ସାର ଯଥା ୟୁରିଆ ସାର ପଟାସ୍ ସାର ଗ୍ଲୁମର ସାର ବିଭିନ୍ନ ପ୍ରକାର ସାର ରହିଛି ତାହା ମଧ୍ୟ କିଛି ଦେଉଛନ୍ତି ଯେମିତି ସମୟ ସମିତି ଦ୍ୱାରା ସେମାନେ ସହାୟତା ପାଇପାରୁଛନ୍ତି ଏବଂ ଚାଷୀମାନଙ୍କୁ ଅଧିକ ପାଉଣା ଯୋଗାଇ ଦେବା ପାଇଁ କେମିତି ଅଧିକ ରୋଜଗାର କରିପାରିବେ ସେଥିପାଇଁ ଗୋଟିଏ ମଣ୍ଡିି କାର୍ଡ଼ ମଧ୍ୟ ଯୋଗାଇ ଦେଉଛନ୍ତି ଯାହାଫଳରେ ଚାଷୀମାନେ ଉତ୍ସାହିତ ହୋଇ ଆନନ୍ଦରେ ଚାଷ କରିପାରିବେ ଏବଂ ଭଲ ଭାବରେ ଟଙ୍କା ମଧ୍ୟ ଭଲ ଅଧିକ କେମିତି ରୋଜଗାର କରିବାରେ ହୁଏ ସେ ବିଷୟରେ ମଧ୍ୟ ଭଲରେ କରିପାରିବି ଏବଂ ତାଙ୍କୁ ଅଧିକ ଟଙ୍କାରେ ମଣ୍ଡିରେ ବିକ୍ରୟ କରିପାରିବେ ଏବଂ ଅଧିକର ଅଧିକ ଟଙ୍କା ଲାଭ କରିପାରିବେ ତେଣୁ ଏବେ ଯେଉଁ ଲୋକମାନେ ଚାଷ କାମକୁ ଛାଣି ବିଦେଶକୁ ଦାଦାନ ଖଟିବା ପାଇଁ ଯାଉଥିଲେ ସେମାନେ ବିଦେଶରୁ ଆସି ଏବେ ଚାଷ କାର୍ଯ୍ୟ କରୁଛନ୍ତି ଏବଂ ଯେଉଁ ସରକାର ଯେ ସେଇ ଚାଷୀମାନଙ୍କ ପାଇଁ ଅନେକ ପ୍ରକାର ଯୋଜନା ମାନେ କରିଛନ୍ତି ଯାହା କାଳିଆ ଯୋଜନା ଭୂମିହୀନ ଯୋଜନା ବିଭିନ୍ନ ପ୍ରକାର ଯୋଜନା ମଧ୍ୟ କରିଛନ୍ତି ଏହିଭଳି ଭାବରେ ସରକାର ଏବଂ ଅନ୍ୟ ସଂଗଠନ ଗୁଡ଼ିକ କୃଷି ଶିଳ୍ପକୁ ସମର୍ଥନ କରୁଛନ୍ତି ଯାହାଦ୍ୱାରା କୃଷି ତା'ର କାର୍ଯ୍ୟ ଭଲ ଭାବରେ କରିପାରିବ ଏବଂ କିଛି ମଧ୍ୟ ତା'ର